ପ୍ରତ୍ୟେକ ଗାଁରେ ଯୁବ ଗୋଷ୍ଠୀ ଖେଳ ଖେଳନ୍ତି ସେ ଖେଳ ଭିତରେ ମୁଖ୍ୟ ଖେଳ ଥାଏ ଫୁଟବଲ୍ କିମ୍ବା କ୍ରିକେଟ୍ ଖେଳ ହଁ ଆମ ଏରିଆରେ ଯଦିଓ ଷ୍ଟାଡ଼ିୟମ୍ ନାହିଁ ବଡ଼ ପଡ଼ିଆ ଅଛି ଯେଉଁ ପଡ଼ିଆରେ କ୍ରୀଡ଼ାର ପ୍ରତିଯୋଗିତା ଆୟୋଜନ କରାଯାଏ ଏବଂ ବିଭିନ୍ନ ଗାଁରୁ ଲୋକ ଆସି ସେ କ୍ରୀଡ଼ାକୁ ସେମାନେ ଉପଭୋଗ କରନ୍ତି ଦଶ ପନ୍ଦର ଖଣ୍ଡ ଗାଁର କ୍ରୀଡ଼ାବିତ୍ମାନେ ସେଠି ଯୋଗ ଦେବେ ବିଭିନ୍ନ ଟିମ୍ ଆସିବେ ସେମାନେ ଖେଳ ଖେଳିବେ ଆମ ଏରିଆରେ ବଡ଼ ପଡ଼ିଆ ଅଛି